ଆମର ଏହି ସୁନ୍ଦର ଭାରତରେ ଅନେକପ୍ରକାର ସାଂସ୍କୃତିକ ପରମ୍ପରା ରହି ଆସିଅଛି ଏବଂ ସେଥିମଧ୍ୟରୁ ଅନେକ ଅଞ୍ଚଳର ଏବଂ ଯେକୌଣସି ଅଞ୍ଚଳର ବିଭିନ୍ନ ପ୍ରକାରର ଭିନ୍ନ ଭିନ୍ନ ପରମ୍ପରା ରହିଥାଏ ଏବଂ ସେଥିରେ ନିଜନିଜ ସାଂସ୍କୃତିକ ପରମ୍ପରା ରହିଥାଏ ଯେପରି ନିଜନିଜ ଡିଷ୍ଟ୍ରିକ୍ଟରେ ବା ନିଜନିଜ ଜିଲ୍ଲାରେ ନିଜ ନିଜର ଖାଇବା ଶୈଳୀ ଏବଂ ପିନ୍ଧିବା ଶୈଳୀ ମଧ୍ୟ ଅଲଗା ହୋଇଥାଏ ଏବଂ ନିଜନିଜ ଆଞ୍ଚଳିକ ଭାଷା ମଧ୍ୟ ଅଲଗା ହୋଇଥାଏ ସେହିପରି ଭାବରେ ଅନେକ ପ୍ରକାର ଜିଲ୍ଲାରେ ଅନେକ ପ୍ରକାର ଭାଷା ଅନେକପ୍ରକାରେ ପିନ୍ଧା ଖାଇବା ସବୁ ଅଲଗା ହୋଇଥାଏ ସେଥିମଧ୍ୟରୁ ଆମ ଓଡ଼ିଶା ଏକ ଅନ୍ୟତମ ଏବଂ ଓଡ଼ିଶାରେ ମଧ୍ୟ ଅନେକ ଜିଲ୍ଲାରେ ଅନେକ ପ୍ରକାରର ଖାଇବା ପିଇବା ବା ଅଲଗା ପ୍ରକାର ସାଂସ୍କୃତିକ ପରମ୍ପରା ରହିଅଛି ଅଛି ସେଥିମଧ୍ୟରୁ ସମ୍ବଲପୁରରେ ମଧ୍ୟ ଏକ ଅନ୍ୟତମ ସମ୍ବଲପୁରରେ ଶାଢ଼ୀ ଧୋତି ବା ବିଭିନ୍ନ ପ୍ରକାର ଖାଇବାପିଇବା ସବୁ ପଦାର୍ଥ ଅଲଗା ହୋଇଥାଏ ସେଇପ୍ରକାର ଆମ ଭଦ୍ରକରେ ମଧ୍ୟ ଶାଢ଼ୀ ଧୋତି ପାଇଜାମା ଗାମୁଛା ପ୍ୟାଣ୍ଟ୍ ସାର୍ଟ ସବୁପ୍ରକାର ଅନ୍ୟତମ ହୋଇଥାଏ ଏବଂ ବିଭିନ୍ନ ଜିଲ୍ଲା ପ୍ରତି ବିଭିନ୍ନ ପୋଷାକ ଏବଂ ଖାଇବା ପାରମ୍ପରିକ ସାଂସ୍କୃତିକ ପରମ୍ପରା ଅଲଗା ହୋଇଥାଏ ଏବଂ ଏହାର ସବୁ ଅଲଗା ହୋଇଥାଏ ଯଥା ସମ୍ବଲପୁରରେ ତାଙ୍କ ଶାଢ଼ୀ ଅଲଗା ହୋଇଥାଏ ସେହିପାରି ଭାବରେ ଭଦ୍ରକର ଶାଢ଼ୀ ବା ଧୋତି ପାଇଜାମା ଅଲଗା ହୋଇଥାଏ ଏବଂ ଏହା ବିଭିନ୍ନ ପରିମାଣ ମାତ୍ରାରେ ଅଲଗା ପରିମାଣ ହୋଇଥାଏ ଯେପରିକି ଓଡ଼ିଶାର ସାଂସ୍କୃତିକ ଓଡ଼ିଶୀ ନୃତ୍ୟ ବା ଓଡ଼ିଶୀ ନୃତ୍ୟ ପାଇଁ ଶାଢ଼ୀ ଏବଂ ଧୋତି ପାଇଜାମା ଅଲଗା ହୋଇଥାଏ ସେହିପରି ଭାବରେ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ଶାଢ଼ୀ ଅଲଗା ହୋଇଥାଏ ମୁଖ୍ୟତଃ ଆନ୍ଧ୍ରପ୍ରଦେଶରେ ଧୋତି ପୁରୁଷମାନଙ୍କର ଏକ ମୁଖ୍ୟ ପୋଷାକ ହୋଇଥାଏ ସେହିପରି ଭାବରେ ଓଡ଼ିଶାବାସୀଙ୍କ ପାଇଁ ଏକ ଶାଢ଼ୀ ଏବଂ ବିଭିନ୍ନ ପ୍ରକାରର ସାଂସ୍କୃତିକ ଶାଢ଼ୀ ଅଲଗା ହୋଇଥାଏ ଏବଂ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପାରମ୍ପରିକ ପୋଷାକଶୈଳୀ ଅଲଗା ହୋଇଥାଏ ଏବଂ ଏହା ସେମାନଙ୍କୁ ଏକ ମୁଖ୍ୟ ସମ୍ପ୍ରଦାୟରେ ଭାଗ କରିଥାଏ ଯଥା ସହରାଞ୍ଚଳରେ ପ୍ୟାଣ୍ଟ୍ ସାର୍ଟ ଚଳେ କିନ୍ତୁ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାରରେ ଧୋତି ଶାଢ଼ି ଗାମୁଛାର ବ୍ୟବହାର କରାଯାଇଥାଏ